ମୋର ମନେ ଥିବା ପାଞ୍ଚୋଟି ତାରିଖ ପନ୍ଦର ପାଞ୍ଚ ଦୁଇହଜାର ତେଇଶ ଆଠ ଆଠ ଦୁଇହଜାର କୋଡ଼ିଏ କୋଡ଼ିଏ ଦୁଇ ଉଣେଇଶହ ଅନେଶତ ବାର ବାର ଉଣେଇଶହ ଅନେଶତ ଅଠର ଦୁଇ ଉଣେଇଶହ ଛୟାନବେ